ମାଛ ଧରିବା ପାଇଁ ନୌକା ଟ୍ରଲର ଜାହାଜ ଏମିତି ପ୍ରକାର ଡଙ୍ଗା ବ୍ୟବହାର କରାଯାଏ ଆଗକାଳର ଲୋକମାନେ ନୌକାରେ ମାଛ ଧରୁଥିଲେ ଏବେକାଳ ଲୋକମାନେ ଟ୍ରଲର ଜାହାଜ ଏମିତି ମାଧ୍ୟମରେ ମାଛ ଧରୁଛନ୍ତି ଆମର ତ ସେମିତି କିଛି ନାହିଁ ମୁଁ ଟ୍ରଲର ମାଧ୍ୟମରେ ଯାଇ ମାଛ ଧରିଥାଏ ଧରିସାରିଲା ପରେ ଫୁଣି ଫେରିଆସେ ତାକୁ ବିକ୍ରି କରି ଘରକୁ ପଇସା ଆଣିଥାଏ